ହ୍ୟାଲୋ ଦିଦି ଆପଣ ମେଡ଼ିକାଲ୍ ମେଡ଼ିକାଲରୁ କହୁଥିଲେ କି ଦିଦି ଆପଣ ମୋର ଟିକେ ଗୋଡ଼ଟା ଭାଙ୍ଗି ଯାଇଛି ମେଡ଼ିକାଲ୍ ଯିବାର ଅଛି ଟିକେ ଗାଡ଼ି ପ୍ରୋବ୍ଲେମ୍ ଅଛି ଆପଣଙ୍କର ଆମ୍ବୁଲାନ୍ସଟା ଟିକେ ପଠାଇ ପାରିବେ କି ଦିଦି ଆପଣଙ୍କ ମେ ଆପଣଙ୍କର ହସ୍ପିଟାଲରେ ଟିକେ ସର୍ଜରୀ ପାଇଁ ଅଛି ବ୍ୟବସ୍ଥା ଅଛି କି କ'ଣ ତ ମୋର ଗୋଡ଼ଟା ଟିକେ ବେଶି ଫ୍ୟାକଚର୍ ହେଲା ଟାଇପର ହେଇ ଯାଇଛି ତ ସେଇଥିପାଇଁ ଟିକେ ଦେଖିଦେଇ ଥାଆନ୍ତେ ସର୍ଜରୀ ପାଇଁ କ'ଣ ସାଲାରି ଅଧିକ ଟଙ୍କା ଦରକାର କି ଠିକ୍ ହେବା ପାଇଁ କେତେ ଦିନ ଦରକାର ଆପଣ ରୁ ରୁମ୍ ପାଇଁ ରୁମ୍ ପାଇଁ କ'ଣ ବ୍ୟବସ୍ଥା ଅଛି କି ସରକାର ତରଫରୁ କିଛି ସହାୟତା ମିଳି ପାରିଲେ ଭଲ ହୁଅନ୍ତା ଟିକେ ଏମିତି ଆଉ ଖାଇବା ପାଇଁ କିଛି ବ୍ୟବସ୍ଥା ନାହିଁ ମେଡ଼ିକାଲରେ ଦିଆଯାଉଛି ଯାହା ମୋ ଗୋଡ଼ ଭିତରୁ ମୋ ଗୋଡ଼ ଭିତରୁ ଭାଙ୍ଗିଲା ଟାଇପର ଲାଗୁଛି ସେଇଥିପାଇଁ ଟିକେ ମୁଁ ସର୍ଜରୀ କରିଥାଆନ୍ତି ଆପଣଙ୍କ ନର୍ସମାନେ ସବୁ ଭଲ ଚିକିତ୍ସା କରନ୍ତି ତ ମେଡ଼ିକାଲ୍ ସଫାସୁତୁରା ସବୁ ଠିକ୍ ଅଛି ଡାକ୍ତରମାନେ ସବୁ ଠିକଠାକ୍ ଦେଖୁଛନ୍ତି ତ ନହେଲେ ଯଦି ମୋ ଗୋଡ଼ ଯଦି ଅଧିକ ଖରାପ ହେଇଯାଏ ନାଁ ନାଁ ନର୍ସମାନେ ଡକ୍ଟରମାନେ ଭଲ ଯଦି ଭଲସେ ଯଦି କରି ପାରିବେନି ତ ମୋ ଗୋଡ଼ ଖରାପ ହେଇଯିବ ନାଁ ଜୀବନ ଥିବା ଯାଏଁ ଆଉ ଚାଲି ପାରିବିନି ସେଥିପାଇଁ ହଁ ଧନ୍ୟବାଦ ଦିଦି